ଖବରକାଗଜ ପତ୍ରିକା ପ୍ରିଣ୍ଟ୍ ମିଡ଼ିଆ ନ୍ୟୁଜ୍ ଚାନେଲ୍ ସୋସିଆଲ୍ ମିଡ଼ିଆ ଅଡ଼ିଓ ଭିଜୁଆଲ୍ ଏମାନଙ୍କ ଭିତରେ କିଛି ବହୁତ ପାର୍ଥକ୍ୟ ରହିଛି କାରଣ ଭିଜୁଆଲ୍ ମାଧ୍ୟମ ଆମେ ଯାହା ଦେଖିବା ଆମକୁ ସହଜରେ ମନେରହିଯିବ ଖବରକାଗଜରେ ଯଦି ଆମେ ପଢ଼ିବା ସେଇଟା ସେତେ ପ୍ରଭାବ ପକେଇବ ନାହିଁ ଭିଜୁଆଲ୍ ଯଦି ଦେଖିବା ଭଲସେ ଆମର ଦେଖିବା ସହିତ ଶୁଣିବା ମଧ୍ୟ ଖବରକାଗଜରେ କେବଳ ମାତ୍ର ପଢ଼ିବା ଏହା ଆମ ପାଇଁ ଟିକେ ବହୁତ ତାରତମ୍ୟ ରହିଅଛି ଆଉ ସେ ବିଶ୍ୱାସ କରିଲେ ସବୁ ତ ଖାଲି ନିଜେ ମସଲା ଦେଇକିନା ସବୁ ଖବରକାଗଜରେ ହେଉ କିମ୍ୱା ଭିଜୁଆଲ୍ରେ ଯେଉଁ ନ୍ୟୁଜ୍ ଚାନେଲ୍ଗୁଡ଼ାକ ଅଛି ସୋସିଆଲ୍ ମିଡ଼ିଆ ଅଛି ଏଗୁଡ଼ାକ ସବୁ ତିଳକୁ ତାଳ କରି ସବୁ କହୁଚନ୍ତି ଏମାନଙ୍କର ବିଶ୍ୱାସ କେତେ କରିବା ଏହା ମଧ୍ୟ କଷ୍ଟ କାଠିକର ପାଠ କି ମଧ୍ୟ କହିପାରିବନି ତଥାପି କିଛି ପରିମାଣରେ ମିନିମମ୍ ସିକ୍ସଟି ସେଭେଣ୍ଟି ପର୍ସେଣ୍ଟ୍ ସତ୍ୟତା ତାଙ୍କର ଥାଉଚି ବାକି ତ କହି ହେବନି ଏହା ଆମ ପାଇଁ କହିବା ପାଇଁ ସମ୍ଭବ ହେଉନି କାରଣ ଯେଉଁ ପ୍ରକାର ଖାବରକାଗଜ ପ୍ରସାରଣ ହେଉଛି ଏହା କେତେ ସତ୍ୟ କେତେ ମିଛ କେହି ମଧ୍ୟ କହିପାରିବେ ନାହିଁ